ଆମେ ମୋ ପରିବାର ସହିତ ଯେଉଁ ସମୟରେ କରିଥିଲୁ କିମ୍ବା ଗୋଟିଏ ଜାଗାରେ ଅନ୍ୟ ଜାଗାକୁ ପରିବହନ ଭ୍ରମଣ କରିବାକୁ ଯାଇଥାଉ ସେହି ଜାଗାରେ ଯେଉଁ ସବୁ ଦୃଶ୍ୟ ଦେଖିଥାଉଁ ମନଲୋଭ ବି ହୋଇଯାଇଥାଏ ତାହା ମଧ୍ୟ ମନକୁ ଶୋଭା ପାଇଥାଏ ଏତେ ସୁନ୍ଦର ଯେ ସେ ଜାଗା ମନକୁ ମନ ମୋହିତ କରିଦେଇଥାଏ ଯେଉଁ ଚାରିପାର୍ଶ୍ୱରେ ସବୁଜ ଜିନିଷକୁ ଦେଖି ପରିଭ୍ରମଣ କରୁଥିବା ସମୟକୁ ଦେଖି ମନର ଶୋଭାକୁ ଅତି ଆକୃଷ୍ଟ କରିଥାଉଁ ଏବଂ ଯେଉଁ ଜାଗାରେ ଯାଇଥାଉ ସେଠାରେ ବୁଲିବାକୁ ହେଲେ କୌଣସି ଗୋଟେ ଜିନିଷର ସହାୟତା ନେବାକୁ ପଡ଼ିଥାଏ ତାହା ଆମେ ସ୍ଥାନର ସହାବସ୍ଥାନ କରିଥାଉଁ ସେହି ସମାଜରେ ଆମେ ମନକୁ ଉଙ୍କି ମାରିଥାଏ ଯେ ଆମକୁ ଭଲ ଲାଗିଥାଏ ଯେପରି ଆମେ ପୁରୀ ମନ୍ଦିରକୁ ଯାଇ ଯେଉଁ ସବୁ ମଣିଷ ମଣିଷ ଯେ ଆମକୁ ଭଲ ଲାଗିଥାଏ ଯେପରି ଆମେ ପୁରୀ ମନ୍ଦିରକୁ ଯାଇ ଯେଉଁ ସବୁ ଜିନିଷ ଦେଖିଥାଉ ତାହା ମଧ୍ୟ ମନକୁ ଲୋଭଥାଏ କାରଣ ପଦଯାତ୍ରା କରିବାରେ ଯେଉଁ ସବୁ ଦୁଃଖ ଦୁର୍ଦଶା ଆସିଥାଏ ତାହା ମଧ୍ୟ ମନକୁ ଚାଲିଥାଏ ଯେପରିକି ଆମେ ପୁରୀର ବେଳାଭୂମିରେ ଯେଉଁ ସବୁ ପାଣିିକି ଭାଙ୍ଗିଥାଉଁ ତାହାର ସୁନ୍ଦର ମଧ୍ୟ ମନକୁ ଶୋଭା ପାଇଥାଏ ଏବଂ ଆନନ୍ଦିତ ହୋଇ ଆମେ ଘରକୁ ଫେରିଥାଉ ଯେତେବେଳେ ସୂର୍ଯ୍ୟାସ୍ତ ହୋଇଥାଏ ସେହି ସମୟରେ ଗାଈ ଗୋରୁ ନିଜ ଜାଗାକୁ ସ୍ଥାନାନ୍ତରିତ କରିଥାଉ ଏହା ତାହା ପ୍ରତି ଆମେ ଧ୍ୟାନ ଦେବାକୁ ପଡ଼ିବ ଯଦି ଯେତେବେଳେ ସୂର୍ଯ୍ୟଦୟ ହୋଇଥାଏ ଆମ ମନରେ ଗୋଟିଏ ଚେତନା ଆସିଥାଏ ଯେ ଅନ୍ଧାର ଦୁନିଆରେ ଆସି ଗୋଟିଏ ଉଜ୍ଜଳ ଦୁନିଆ ଭାବିଥାଉ